ମୋର ପ୍ରିୟ ଖେଳ କ୍ରିକେଟ ଯେଉଁଥିରେକି ସେଥିରେ ଏଗାରଟା ପ୍ଲେୟାର ଥାଆନ୍ତି ଆଉ ସେ ବୋଲର ଥାଆନ୍ତି ୱକେଟ କିପର ଥାଆନ୍ତି ଆଉ ବ୍ୟାଟ୍ସମେନ୍ ଥାଆନ୍ତି ମୁଁ ସେଟା ଭାରି ଖେଳିବାକୁ ପସନ୍ଦ କରେ କ'ଣକି ସେଥିରେ ଶାରୀରିକ ବୃଦ୍ଧି ମଧ୍ୟ ହୋଇଥାଏ ଓ ତା ସହିତ ମାନସିକ ବୃଦ୍ଧି ସହିତ ଦେଖିବାର ବୃଦ୍ଧି ମଧ୍ୟ ହୋଇଥାଏ ସେଥିରେ ଶାରୀରିକ ସହିତ ମାନସିକ ଅନେକ ପ୍ରକାରକ ବୃଦ୍ଧି ହୋଇଥାଏ ଏଗାରଟା ପ୍ଲେୟାର ମିଶିକି ସେହି ଖେଳ ଖେଳିଥାନ୍ତି ମୁଁ ତାକୁ ଖେଳିବାକୁ ଭାରି ପସନ୍ଦ କରେ ମୁଁ କ୍ରିକେଟ ଖେଳିବାକୁ ଦିନରେ ବାର ଘଣ୍ଟାରୁ ଚାରି ଘଣ୍ଟା ଦେଇଥାଏ ସେଇ ଚାରି ଘଣ୍ଟାରେ ମୁଁ ବାର ଘଣ୍ଟାର ମଜା ନେଇଥାଏ ତା ସହିତ ଓ ସେଥିରେ ଲିଡରସିପ୍ କରିବାର ସମୟ ମଧ୍ୟ ମିଳିଥାଏ ଯାହାକି ସେଥିରେ ଅମ୍ପିଆାରିଂ ରହିଥାନ୍ତି ଆଉ ଓଭର ଛଅଟା ଓଭର ଗୋଟେ ଓଭରରେ ଛଅଟା ବଲ୍ ରହିଥାଏ ତା ସହିତ ୱେଟ ରହିଥାଏ ସେଥିପାଇଁ ପାଇଁ ମୋର ଅତିପ୍ରିୟ ଗେମିଂ ହୋଇପାରିଛି